ହଁ ଭାଇ ଯେଉଁ ସାଗର ଚିକେନ ସେଣ୍ଟର ରୁ କହୁଛନ୍ତି ଆଜ୍ଞା ମୁଁ ଜଣେ ମୋର ଦରକାର ତ ଚିକେନ ମଟନ ଦରକାର ସେଥିଲାଗି ମୁଁ ଜଣେ ମୋର ବନ୍ଧୁ ହେବେ ତାଙ୍କ କତିରୁ ଆପଣଙ୍କ ର ନମ୍ବରଟା ପାଇଲି ସେ କହିଲେ କି ଆପଣଙ୍କ କତିରେ ଟିକେ ଭଲ ଆଉ ଟିକେ କମ୍ ରେଟ ରେ ଚିକେନ ଆଉ ମଟନ ମିଳିପାରିବ ସେଥିଲାଗି ଦରକାର ଗୋଟେ ବଡ଼ ଧାରଣ ର ବାହାଘର ଅଛି ସେଥିପାଇଁ ଆମକୁ ଚିକେନ ଆଉ ମଟନ ଦରକାର ମୁଁ ମୁଁ ପାଣିକୋଇଲି ରୁ କହୁଥିଲି ଆପଣଙ୍କ ଦୋକାନ ଟା କେଉଁଠି ଆକଚୁଆଲି

ଆଛା ଠିକ୍ ଅଛି ତାହେଲେ ଆପଣଙ୍କ ରେଟ ଦୋକାନରେ ଏହିନା ରେଟ କେତେ ଅଛି ଚିକେନ ଆଉ ମଟନ ର

ତାହେଲେ ଆମର ମଟନ ତିରିଶ କିଲୋ ଦରକାରେ ଚିକେନ କୋଡ଼ିଏ କିଲୋ ଦରକାରେ ତେଣୁ ସେହି ହିସାବ ରେ କେତେ କ'ଣ ରେଟ ଲାଗିପାରିବ ଆପଣଙ୍କ ର ଆଜ୍ଞା ନା ସେହି ହିସାବରେ ଫୁଣି ଆମକୁ ଜାଣିବାକୁ ପଡ଼ିବନା ଯେ କେତେଲୋକ ପାଇଁ ସେ ହିସାବରେ କମ୍ କଲେ ଟିକେ ଆମେ ଅଧିକ ଭି ଚାହିଁଲେ ଉଠାଇ ପାରିବୁ ମଟନ ହେଉ ବା ଚିକେନ ହେଉ ତେଣୁ ରେଟକ ହିସାବରେ ଆମେ ଟିକେ ଜାଣିଲେ ଆମେ ଜିନିଷ ଟା ଅର୍ଡର କରିବୁ ତେଣୁ ତଥାପି ଆପଣ କେତେ କ'ଣ ରେଟ କରୁଛନ୍ତି ଏବେ ଲଗଉଛନ୍ତି କେତେ କମରେ ମାତ୍ର ପଚାଶ ଟଙ୍କା କାଟୁଛନ୍ତି ଏଥିରେ ନା ମୁଁ ସେହି ହିସାବରେ ମୁଁ ଶୁଣିଲି ଆମ ବନ୍ଧୁଙ୍କ ପାଖରୁ କି ଆପଣ ଏମିତି ରେଟ ଫେଟ ଲଗଉଛନ୍ତି ସେଥିଲାଗି ମୁଁ ଆପଣଙ୍କ କତି ଫୋନ କଲି ତେଣୁ କନ୍ଫୋର୍ମ ନହେଲେ ମୁଁ ଆପଣ ଙ୍କୁ ପୁଣି କେମିତି କଥା ଦେଇଦେବି ଯେ ହଁ ଆପଣ ମୋ ପାଇଁ ତିରିଶ କିଲ ମଟନ କୋଡ଼ିଏ କିଲ ଚିକେନ ରଖନ୍ତୁ ପୁଣି ଆପଣଙ୍କ ର ବି ତ ଲସ ହେଇପାରେ ଯଦି ମୋତେ ତ ରେଟ ପସନ୍ଦ ନ ଆସିଲା ସେହିଠି ପହଞ୍ଚିଲା ପରେ ପୁଣି ଆପଣଙ୍କୁ ଅସୁବିଧା ହେବ ମୋତେ ବି ଅସୁବିଧା ହେବ କ'ଣ କି ଦାନଗଦି ପୁଣି ଯାଇକି ବୁଝିକି ଆସିବା ଟା ସେହିଟା ବଡ଼ କଥା ନା ନାଇଁ ଏଠି ଆମ ପାଣିକୋଇଲି ରେ ବି ଅଛି କିନ୍ତୁ ସେ ଆମକୁ ମଟନ ବାରଶହ ପଚାଶ କହୁଛନ୍ତି କିନ୍ତୁ ଆମକୁ ଛଅଶହ ପଚାଶ ଲଗାଇବା ପାଇଁ ରାଜି ଅଛନ୍ତି ଆଉ ଚିକେନ ରେ ସେମିତି ଅଢ଼େଇ ଶହ କହୁଛନ୍ତି କିନ୍ତୁ ଦୁଇ ଶହ କରିପାରିବେ ସେ କହୁଛନ୍ତି ତେଣୁ ଆପଣଙ୍କ ର କେତେ ହେଲା ଭଳିଆ ଜାଣିକି ମୁଁ ଫୋନ କରିଛି ମାନେ ଆପଣଙ୍କ କତିରେ କେତେ ହେଲେ ସେହିଇ ହିସାବ ରେ ଏହିଠୁ ବରଂ କାଇଁ ଅର୍ଡର କରିବି ଦୂର ହେଉ ପଛେ ଟିକେ କମ୍ ମିଳିଲେ ମୁଁ ଆଣିପାରିବି ସେହିଠୁ ଆପଣ ଆଣିକି ପହଞ୍ଚଉଛନ୍ତି ନା ଆମେ ନିଜେ ଗାଡ଼ି ଲଗାଇକି ଆଣିବୁ ନାଇଁ କାହିଁକି ନା ଯଦି ଆମ ପାଖରେ ଗୋଟେ ଗାଡ଼ି ର ସୁବିଧା ଟା ବି ବାହାଘର ଚାଲିଛି ନା ତେଣୁ ଗାଡ଼ି କୁଆଡ଼େ ଯିବା ଆସିବା ହେଉଛି ତେଣୁ ସେହିଟା ସୁବିଧା ନଥିବ ଆପଣ ଆଣିକି ପହଞ୍ଚାଇ ପାରୁଛନ୍ତି ନାଇଁ ନାଇଁ କାଳେ ବାହାଘର ର ଏବେ ଟାଇମ ଅଛି ଟାଇମ ଅଛି କିନ୍ତୁ ଆମକୁ ସେହି ହିସାବ ରେ ଆଗୁଆ ଅର୍ଡର ରଖିବାକୁ ପଡ଼ୁଛି ଆହୁରି ମାସେ ଟାଇମ ଅଛି ଆଜ୍ଞା ଏଣେ ବନ୍ଧୁ ବାନ୍ଧବ ଆଜ୍ଞା ପିଲା ଆଜ୍ଞା ଆଛା ତାହେଲେ ଗାଡ଼ି ସୁବିଧା ଟା ତାହେଲେ ଆପଣ କରିପାରିବେ ତାହେଲେ ଗାଡ଼ି ଭଡ଼ା କେମିତି କ'ଣ ସେହିଥିରେ ନା ଅଲଗା ନେଉଛନ୍ତି ତାହେଲେ ସାତଶହ ଟଙ୍କା ମଟନ ଆଉ ଚିକେନ ଦୁଇ ଶହ ଟଙ୍କା ଫିକ୍ସ ହେବ ଆଛା ତାହେଲେ ଠିକ୍ ଅଛି ଆମେ ବାହାଘର ତ ଅଛି ଆଉ ଗୋଟେ ମାସ ରୁ ବି କମ୍ ଅଛି ତଥାପି ଆଉ ପଚିଶ ତିରିଶ ଦିନ ଅଛି ତା ଭିତରେ ଅର୍ଡର କରିବା ଆଉ